ହ୍ୟାଲୋ ହଁ କିଏ କହୁଥିଲେ ହଁ କ'ଣ କ'ଣ ନେଇଥିଲେ ଆମ ଦୋକାନରୁ ଆମର ତ କିଛି ଖରାପ ତ ପଡ଼ିବନି ନାହିଁ ହଁ ସବୁ ସବୁ ଫ୍ରେଶ୍ ମାଲ୍ ସବୁ ଫ୍ରେଶ୍ ପରିବା ଆସିଛି ଏବେ ବିଭିନ୍ନ ଭେଟାଇଟ୍ର ଯେଉଁଟା ନେଇ ପାରିବେ ଭେଣ୍ଡିବି ଅଛି କୁହନ୍ତୁ କେତେ ନେବେ କେଜି ପଚାଶେ ରଖୁଛୁ ଆପଣଙ୍କ ପାଇଁ ଚା ଚାଳିଶି ରହୁ ହଉ ଆପଣଙ୍କ ପାଇଁ ଚାଳିଶି ଆଉ ଡେଲି ଗ୍ରାହକ ତ ତେଣୁ ଚାଳିଶିରେ ନେବେ ହଁ ଲଙ୍କା ଅଛି ଏବେସବୁ ଆସିଛି ଫ୍ରେଶ୍ ଆସିଛି

ଆଳୁ ଅଛି

ଆଳୁ ନାହିଁ ଆପଣ ତ ବାଛି ଆପଣ ତ ବାଛିକି ନେଲେ ହଉ ଠିକ୍ ଅଛି ଆଳୁ କିନ୍ତୁ ରେଟ୍ ଟିକେ ବଢ଼ିଛି ତେଣୁ ଭଲ ଆଳୁ ଆସିଛି ଆପଣବି ଆସିକି ବାଛିକି ନେଇପାରିବେ ନେବେନା ମୁଁ ପିଲା ହାତରେ ପଠାଇବି ହଉ ଠିକ୍ ଅଛି କୁହନ୍ତୁ ମ୍ୟାଡ଼ାମ୍ ପଇଁତିରିଶ ଟଙ୍କା କେଜି ପଇଁତିରିଶ ହଁ ନାହିଁ ନାହିଁ ଆମକୁ ଲସ୍ ହେଇଯିବ ଏବେ ରେଟ୍ ହେଇଛି ହଉ ଯଦି ବତିଶ ଟଙ୍କା ଇଏରେ ଦେବି ଆଉ

ହଁ ହଁ ସବୁ ଅଛି ସବୁ ଅଛି ଫ୍ରେଶ୍ ମାଲ୍ ଆସିଛି ଯାହା ନେଇପାରିବେ ଇଏ ଜହ୍ନି କେତେ ହଁ ଷାଠିଏ ଟଙ୍କା କିଲୋ ହ ହଉ ନାହିଁ ନିଅନ୍ତୁ ହେଲାକି ପକାଇବା ରେଟ୍ ପକାଇବା ପଚାଶ ପଚାଶ ନିଅନ୍ତୁ ହଉ ଏତିକି ତ ହଁ